ନୃତ୍ୟ ପ୍ରତ୍ୟକ ଲୋକଙ୍କୁ ସୁସ୍ଥ ରହିବାରେ ବହୁ ପରିମାଣରେ ସାହାଯ୍ୟ କରିଥାଏ ଯେପରିକି ନୃତ୍ୟ କରିବା ସମୟରେ ଜଣେ ମଣିଷଙ୍କର ପ୍ରତ୍ୟକ ଅଙ୍ଗ କାର୍ଯ୍ୟକାରୀ ହୋଇଥାଏ ତା' ସହିତ ତାଙ୍କର ମନୋଭାବ ମଧ୍ୟ ଭଲ ରହିଥାଏ ଏବଂ ତାଙ୍କର ଠାଣି ପରିବର୍ତ୍ତନ ହୋଇଥାଏ ସେଥିପାଇଁ ନୃତ୍ୟ କରିବା ସମୟରେ ଜଣେ ମଣିଷ ସୁସ୍ଥ ଅନୁଭବ କରିଥାନ୍ତି ଏବଂ ସୁସ୍ଥ ମଧ୍ୟ ରହିଥାନ୍ତି ନାଚ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ନାଚିବା ସମୟରେ ଜଣେ ନାଚୁଥିବା ବ୍ୟକ୍ତିଙ୍କ ସହିତ ଜଣେ ଦେଖୁଥିବା ବ୍ୟକ୍ତି ମଧ୍ୟ ବହୁ ପରିମାଣରେ ଆନନ୍ଦିତ ହୋଇଥାଆନ୍ତି ଏବଂ ଖୁସି ମଧ୍ୟ ଅନୁଭବ କରିଥାଆନ୍ତି